କ'ଣ ଆଜିକାଲି ତ ରାଜନୀତି ଭଲ ଚାଲିଛି ନା ଆମେ ତ ଶ୍ରମିକ ଲୋକ ଆମର କ'ଣ ଅଛି ଖଟିଲେ ଖାଇବା ନହେଲେ ନାଇଁ ଆଉ ଦୁଇ ମାସେ ଖଟିଥିଲେ ଯାହା ପଇସା ଅଛି ସେଇଥିରେ ଚାଲିଛି ଆଉ ସେ ମୋଦି ଭଲ କାମ କରୁଛି ଯୋଉ ରାମ ମନ୍ଦିର ହେଲା କେତେ ଲୋକ ସବୁ ଗଲେ ଟ୍ରେନ୍ରେ ମାଗେଣାରେ ଗଲେ ଦେଖିଲେ ଆଉ ହଁ ହଁ ମିଳିଛି ନବୀନ ପଇସା ମିଳୁଛି ମୋଦି ପଇସା ମିଳୁଛି ସବୁ ମିଳୁଛି ରାସନ୍ କାର୍ଡ଼ରେ ହଜାରେ ଟଙ୍କା ଲେଖାଁ ଦେଲେ ମିଳିଛି ଆଉ ଚାଉଳ ତ ଚାରି ମାସ ପାଇଁ ଦେଇଥିଲେ ଖାଉଛୁ ଆଉ ଏମିତି ସବୁ ଚାଲିଛି ଆଉ ତମର ମିଳିଲା ଆଉ ତମେ ଭୋଟ୍ କାହାକୁ ଦେବ ବା ହଁ ହଁ ସେଇଆ ନବୀନ ତ ଏତେ ବର୍ଷ ପଚିଶ ବର୍ଷ ଖଣ୍ଡେ କଲେଣି ସେ ଟିକେ ରହିଯାଆନ୍ତୁ ମୋଦିକି ଦେଇଦେବା ଦେଖିବା କ'ଣ ହେଉଛି ଆଉ ଗ୍ୟାସ୍ ସବୁ ଦେଇଛନ୍ତି ଲୋକଙ୍କୁ ଯୋଉ ମାଗଣାରେ ଆଉ ସବୁ ତ ଦେଇଛନ୍ତି ଆମର ନଥିଲେ କ'ଣ ହେଲା ଆମ ପିଲାମାନେ ତ ପାଇଛନ୍ତି ଆଉ ହଁ ଆଉ ସେ ଭଲ ଚାଲିଛି ଏଣିକି ଆଉ ଆର ମାସ ଆଡ଼କୁ କି କେବେ ହେବ ଭୋଟ୍ ଆଉ ଦେବା ଆଉ କ'ଣ କରିବା

ହୁଁ ନବୀନ ଦେଇଛି ବହୁତ ଦେଇଛି କ'ଣ ଏ ଗ୍ରୁପ୍ରେ ସବୁ ଦେଉଛି କହୁଛନ୍ତି ସବୁ ଆଉ ଶାଢ଼ୀ ଦେଉଛି ଦେଉଛି ଲୋନ୍ ଦେଉଛି ବିନା ସୁଧରେ ସବୁ ଚାଲିଛି ଦେଖିବା ହେ ପାଖାପାଖି ହେଉ ଆଉ ସେ ଭୋଟିଂ ଦେଖିବା ଭାବିଛେ ଦେବା ଏ ବର୍ଷ ଆଉ ହଉ ହଉ ଆମର କମ୍ ମିଳୁଛି ଆମେ ଖଟିଲେ ଖାଇବା କ'ଣ ଅଛି ହଉ ରଖୁଛି ଆଉ